ଆମ ଅଞ୍ଚଳର ସବୁଠୁ ବଡ଼ ଆକର୍ଷଣୀୟ କଥା ହେଉଛି ଗୋଟେ ମାନେ ଗଣେଶ ପୂଜା ବହୁତ ଧୁମଧାମରେ ହୋଇଥାଏ ଏବଂ ଆମ ଗାଁରେ ଗଣେଶ ଗଣେଶଙ୍କର ମୂର୍ତ୍ତି ହୋଇଥାଏ ଆମ ଗାଁର ଜଣେ ଲୋକ ହାତରେ ହିଁ ସେଇ ମୂର୍ତ୍ତି ବନାନ୍ତି ଏବଂ ଗୋଟେ ଷ୍ଟେଜ୍ ପଡ଼େ ଯୋଉଥିରେ କି କୁନିକୁନି ଆମ ଗାଁର ସବୁ କୁନି କୁନି କଳାକାର ମାନେ ନାଚ କରନ୍ତି ଗୀତ ଗାଆନ୍ତି ଏବଂ ଆମର ଗୋଟିଏ ଗ୍ରୁପ ହେଇଛି ମଧ୍ୟ ଜୟମା ସନ୍ତୋଷି ଗ୍ରୁପ୍ ଯେଉଁଥିରେ କି ପିଲାମାନେ ନାଚ ଶିଖନ୍ତି ଏବଂ ସେଠାରେ ନାଚ କରନ୍ତି ଯଦ୍ୱାରା ବିଭିନ୍ନ ପ୍ରକାର ସେଠାରେ ବିଭିନ୍ନ ପ୍ରକାର ପୁରସ୍କାର ବିତରଣ କରାଯାଏ ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଏ ତ ପର୍ଯ୍ୟଟକମାନେ ଏହା ଜାଣିନଥିବେ ଯେ ଆମର ଅଞ୍ଚଳରେ ସବୁଠୁ ଗଣେଶ ପୂଜା ବହୁତ ଧୁମଧାମରେ ପାଳନ କରାଯାଏ ଏବଂ ଗଣେଶ ବିସର୍ଜନ ଗଣେଶ ଥିବା ବିଷୟରେ ଆମର ଧୁମଧାମରେ ଗୋଟେ ଭୋଜି ମଧ୍ୟ ହୁଏ ଏବଂ ତାହିରେ ପ୍ରସାଦ ଲାଗି ହ ସମସ୍ତେ ମାନେ ଖଣ୍ଡ ମଣ୍ଡଳ ସମସ୍ତ ଅଞ୍ଚଳର ଲୋକମାନେ ଆସିକି ପ୍ରସାଦ ସେବନ କରନ୍ତି